ଭୁବନେଶ୍ୱରର ସ୍ୱାସ୍ଥ୍ୟ ସେବା ବହୁତ ଭଲ କାରଣ ହେଉଛି ଭୁବନେଶ୍ୱର ହେଉଛି ଆମ ଓଡ଼ିଶାର ରାଜଧାନୀ ସେଠି ବହୁତ ଗୁଡ଼ିଏ ପ୍ରାଇଭେଟ୍ ନର୍ସିଂ ହୋମ୍ ଅଛେ ତାର୍ ସାଙ୍ଗେ ସାଙ୍ଗେ ଗଭର୍ନମେଣ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ବି ଅଛେ ଆମର୍ ଜିଲ୍ଲାମାନଙ୍କୁ ଆମର ଏରିଆରେ ଯେନ୍ଟା ଆଇନ ଡକ୍ଟରମାନେ ନେପାରନ ଯେନ୍ଟା ରେଫର କରୁସନ୍ୁ କଟକ ବୁନେଶର ଯିବାର୍ କରଡ଼ସି ଭୁବନେଶ୍ୱର ଗୋଟେ ବଡ଼ ଜାଗା ବହୁତ ଲୋକ ସଂଖ୍ୟା ବିଶିଷ୍ଟ ଯେହେତୁ ସେଟା ଆମ ରାଜଧାନୀ ତନ ସ୍ୱାସ୍ଥ୍ୟ ସେବା ବହୁ ଉନ୍ନତ ଅଛିଲ ସାମାଜିକ ଲୋକଙ୍କର ବି ତା ସମର୍ଥନ ରହୁଚେ ସେନ ତାର୍ ସାଙ୍ଗେ ସାଙ୍ଗେ ଟାଉନମାନାନଙ୍କୁ ଯେନ୍ ବୁଢ଼ ବୁଢ଼ୀମାନଙ୍କ ଯେନ୍ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହଉଚନ୍ ମୁଇଁଭି ଗୋଟେ ନ୍ୟୁଜରେେ ଦେଖଉଥୁନି ଯେ ଜଣେ ବାପା ମା ଏକୁଟିଆ ଥିଲେ ତାର ପୁଅ ଥିଲା ଗୋଟେ ଆମେରିକାନ ତର ସେ ବୁଢ଼ା ବୁଢ଼ୀକେ ଯେତେବେଲେ ବୁଢ଼ା ବୁଢ଼ୀ ହେଇଯ ଯତ୍ନ କର୍ବାର୍କେ କିହଁନହିଁ ସେ ପିଲା ବି ସେ ବାପା ମାଆ ଯତ୍ନ କରବାର୍ ଲାଗେ ଯୋଉଠି ବ୍ୟବସ୍ଥା କରିକିରି ଯିବାର୍ କଥା ସେଟା ବି ନେଇେ କରୁଥ ମୁଇଁ ଯାହା ନ୍ୟୁଜରେ ଶୁଣୁଥିଲି ତୋ ବାପା ମାଆଙ୍କୁ ସେବା ସୁଶ୍ରଜା କର୍ବାର୍ ସମସ୍ତଙ୍କର କର୍ତ୍ତବ୍ୟ ତେଣୁକରି ଯଏ ନାୟ ମନା ଆମ ରାଜ୍ୟ ଛାଡ଼ିକିରି ଧାନୀ ଛାଡ଼ିକିରି ବିଭିନ୍ନ ଦେଶମାନଙ୍କୁ ଯେକିରି ଚାକିରି କରଚନ୍ ଆମେରିକା ଇଟାଲୀ ଫ୍ରାନ୍ସ ଜାପାନ ରୁଷ୍ କିୁ ଏ ବଡ଼ ବଡ଼ ଜାଗା ମୁମକୁ ଯେମାନେ ଚାକିରି କରିବାବ ସେମାନେ ନିଜକେ ଧ୍ୟାନ ଦେଇକିରି ଘର ବୁଢ଼ା ବୁଢ଼ୀ ମା' ମାନଙ୍କୁ ବାପା ମାନଙ୍କୁ ବି ଟିକେ ଧ୍ୟାନ ଦେବାର୍ କଥା କେନ୍ତାକରି ଭଲକ ରହେବେ ବଢ଼ା ବୁ଼ ମାନ ସେନ୍ତା ନେଇ ହେବାର୍ କଥା ସେଟା ଗୋଟେ ଦୁଃଖର ଖବରେ ତ ସେ ବୁଢ଼ାମଣିିମାନେ ବୁଢ଼ା ବୁଢ଼ୀ ମମାନଙ୍କର ସେ ନିରାଶ୍ର ଥଇଥାନ କେନ୍ଦ୍ର ଅ ଯେ ସେନକେ ଲାଷ୍ଟ କେେ ଯିବାର୍କେ ପଡ଼ୁଚେ ସେମାନଙ୍କୁ ଆର୍ ସେନ ହିଁ ସେମାନଙ୍କର ଆଶ୍ର ହଉଚେ ବୁଢ଼ା ବୁଢ଼ୀ ମମାନଙ୍କର ଆସ ପିସିି ଯେ ପୋଅଝି ଯେହେତୁ ଜନମ କରିଥିସନ୍ ମାନେ ସେମାନେ ଭାବସନ୍ ଯେ ଆମେ ଅପାର ସମୟରେ ଯେତେବେଲେ ଆମେ କମ ଦାମ କରି ଧରି ନେଇପାରୁ ଅଧଭ଼ା କରିିଲିୁ ସେତେବେଲେ ଆମକୁ ଖାଇବା ପିଇବା ମୁଠେଇ ଦେଇକିରି ଆମର ସେବା ଶ୍ୱଶ୍ରଷା କର ବୋଲି ପୁଛିି ଜନମ ପଲିସନ୍ କିନ୍ତୁ ଏନ୍ିତା ଅସୁବିଧା ହେବାର ଗୋଟେ ଦୁଃଖର କଥା ଯେନ୍ଟାକି ବୁଢ଼ା ବୁଢ଼ୀ ମମାନେେ ଲାଷ୍ଟକେ ସେ ନିରାଶ୍ରୟ ଥଇଥାନ କେନ୍ଦ୍ରକେ ଯାଇକିରି ଆଶ୍ର ଥଇଥାନ କେନ୍ଦ୍ର ଯାଇକରି ସେମାନେ ଆଶ୍ର ନଉଛନ୍ତି ମ ରହୁଚ ତାର୍ ସାଙ୍ଗେ ସେେ ସରକାର ବି ବିଭିନ୍ନ ପ୍ରକାର ଯୋଜନାକର୍ ଯେନ୍ ବୁଢ଼ା ବୁଢୀମାନଙ୍କର ଲାଗି ଯେନ୍ତାକେ ତାର୍ ସାଙ୍ଗେ ଗୁଟେ ହଉଚେ ବିଧବା ଭତ୍ତା ପେନ୍ସନ ଭତ୍ତା ଯେନ୍ମାନଙ୍କ ହଜବେେଣ୍ଡ ଖରାପ ହେଇଯାଇଚି ସେମାନଙ୍କୁ ବିଧବା ଭତ୍ତା ଦଉଚନ୍ ଯେନ୍ ବୁଢ଼ାବୁଢ଼ୀ ମାନେ ଦୁହିଟା ଥିବେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦଉଚନ୍ ଏବେ ଏବେ ତ ସରକାର ଭତ୍ତା ବଢ଼େଇଚି ପାଞ୍ଚଶହ ଥିଲାଟା ହଜାରେ କରିଚେ ହଜାରେ ପୁଉଥଟା ଦିଇହଜାର କରିଚେ ଯାହାମ ବୁଢ଼ ବୁଢ଼ୀ ମମାନେ ଚଲି ପାରିବବେ ଦି ପଇସା ଆଟକା ପାଇକରି ଆଉ ଗୋଟେ କଥା ହଉଚେ ଟାଉନମାନଙ୍କୁ ଯେନ୍ ଟ୍ରାନ୍ସ୍ ଜେଣ୍ଡର୍ ଯଉ ସେ ରଙ୍ଗମାନେ ରହୁଚନ୍ ସେ ରଙ୍ଗମାନଙ୍କର ବି ଆମର ଓଡ଼ିଶା ସରକାର କିଛି କିଛି ସୁବିଧା ସୁଯୋଗ କରିଛେ ତାହଲେ କିଛି କିଛି ଚାକିରରି ବ୍ୟବସ୍ଥା ମଧ୍ୟ କେତେ ପରିସାନ୍ ଯାହା ମୁଇଁ ଶୁଣଉଥିଲି ନ୍ୟୁଜରେ କେତେ ପରିସାନ ରଖିଚେ ତାର୍ ସାଙ୍ଗେ ସାଙ୍ଗେ ଟ୍ରାନ୍ସଜେଣ୍ଡରମାନଙ୍କୁ ବି ତାଙ୍କର ଗୋଟେ ସୁବିଧା କେନ୍ଦ୍ର କରାହେଇଛି ସେମାନଙ୍କର ସଂଗଠନ ଯେ ସେମାନେମାନେ ବି ଲୋକମାନଙ୍କୁ ବେଶୀ ମୋଗାଇଜା ନେଇକ ଯେ ଲୋକମାନଙ୍କୁ ଆଗକୁ ହଇରାଣ କରଦଥିଲେ କିନ୍ ଟ୍ରେନରେେ କିନ୍ ପ୍ଲାଟଫର୍ମରେେ କିନ କେୁ ସେମାନେ ସେଠକି ନାଇ କର୍ବା ଯାହା ବିି ହଉ ଭଲ କରି ଦିଇ ପଇସା କମେଇକିରି ଅଛନ୍ ଆର୍ରିଇ ଟାଉନ ମାର୍ଙ୍କୁ ନିଶା ସେବନକାରୀମାନାନଙ୍କର କଥା ତନ କ ହେଲେ ଚଲେ ସେମାନେ କେତେ ମତ ପେନ୍ ପିଇକିରି ବେଲ ଗୁଡ଼ିଆ ଦୁର୍କୁଟ କୁଜନ୍ ଯେ କହିଲେନି ସରେ ତ କେତେ କେତେ ବ୍ୟକ୍ତି ମଥ ଫ୍ୟାନ୍ ପିଇକିରି ବେଶୀ ନିଶା ସେବନ କରିକିରି ତାଙ୍କ ଭବିଷ୍ୟତ କି ଖରାପ ପଡ଼ୁଚ ତେଣୁ ସେ ଭାଇମାନଙ୍କୁ ବେଶୀ ମତ ପାଇଁକେ ନେଇ ପିଇ କରିରି ନିଜ ନିଜକେ ଦେଖି ଦେଖି କରିରି ନିଜର ପରିବାରକ ବି ଦେଖବାର କରଥା ଯେନ୍ ଯାହାଦ୍ୱାରା କିି ନିଜ ପରିବାର ଲୋକେ କୋଶରେ ହେଇକିରି ବି ସମୟର ବି ଉନ୍ନତି ହେବା କାରଣ ହଉଚି ସେ ମଦୁଆମାନେ ଦୁଇ ପଇସା ଯେଦ ଇନକମ୍ କରିବେ ସେଇଟା ଘର କେେ ନେଇତିକି ସବୁ ପିଇ ଯଉଛନ୍ ତ ପାଁଶହ ଟଙ୍କା କମାଇଲେ ବଲେ ଯଦି ସେ ପାଁଶହ ଟଙ୍କା ଘରକେ ଯଦି ଯେତେ ଘରର ପିଲା ଛୁଆ ବା ମା ସମସ୍ତେ ଖାଇ ପିିକିରି ଖୁସିରେ ରହି ପାରନ୍ତେ ମାନେ ପିିକିରି ରାସ୍ତା କରେ ଗଢ଼ୁଛନ୍ ତ କେନ ହଙ୍ଗାମା କରୁଚନ୍ କେନ ମାରପିଟ କରୁଚନ୍ କେନ୍ ଜାଗାରେ ଦାଦାଗିରି କରୁଚନ୍ ଇଟା ହବାର୍ଟା ଟିକେ ଭଲ ନେ ସେେ ଏଇଟା ଟିକେ କମ୍ କର୍ବାର୍ କଥା